ସରକାରକଙ୍କର କୃଷି ନୂଆ ଯୋଜନା ମାନେ ନୂଆଁ ବିଦ୍ୟୁତ ସଂଯୋଗ ଆମେ କେମିତି ପାଇପାରିବା ଆମେ କୃଷକ ସରକାରଙ୍କ ଠାରୁ ଆମେ ଯଦି କୌଣସି ବିଦ୍ୟୁତ ଜିନିଷ ଆଣିବା କିମ୍ବା ଆମର ପାୱାର ଟିଲର ହେଉ କି ଯେଉଁ ଆମ ତଳି ବିଲ ରୁଆ ହେଉଛି ଧାନ କଟା ହେଉଛି କି ଆମର ଯାହା ହେଲେ ବି ଫେନ ହେଉ ଧାନ ଉଡ଼େଇବାକୁ ଅନ୍ୟ ପ୍ରକାରର କୃଷି ଯେଉଁ ଯନ୍ତ୍ର ଅଛି ତାକୁ ଆମେ ସରକାରଙ୍କ ପାଖରେ ଆବେଦନ କରିବା କେଉଁଠି ଆବେଦନ କରିବା ଆମେ ପ୍ରଥମେ ନିଜ ନାଁ ଗାଁ ରେଜିଷ୍ଟ୍ରେସନ କରି ଅନଲାଇନରେ ତାକୁ ଅପଲୋଡ଼ କରିବା ଯାହାଫଳରେ କି ଆମ ନାଁ ରେଜିଷ୍ଟ୍ରେସନ ହେଲା ପରେ ସେ ସରକାର ଆମକୁ ଚାଷ କରିବା ପାଇଁ ଅନେକ କିଛି ସୁବିଧା ଦେଇଛି ଆଉ ଅନେକ କିଛି ସେଥି ମଧ୍ୟରୁ ଆମେ ସବସିଡ଼ିରେ ବି ପାଇପାରିବା ନିଜେ ଆମେ ସେଥିପାଇଁ ରେଜିଷ୍ଟ୍ରେସନ ପ୍ରଥମେ କରିବାକୁ ପଡ଼ିବ କୃଷକ ରେଜିଷ୍ଟ୍ରେସନ ପ୍ରଥମେ କରିବାକୁ ପଡ଼ିବ ସେହି କୃଷକ ରେଜିଷ୍ଟ୍ରେସନ ନ କଲେ ଆମର ଏଇଠି ଆମର କିଛି ଫାଇଦା ନାଇଁ ଆମେ କୃଷକ ବୋଲି ବି ଆମକୁ କେହି ଚିହ୍ନିବାରେ ବି ନାଇଁ ଏଣୁ ନିଜେ ଆମେ କୃଷକ ରେଜିଷ୍ଟ୍ରେସନ କରିସାରିଲା ପରେ ଅନଲାଇନ ରେ ଆମର ଯେ କୌଣସି ଜିନଷ ଦରକାର ସରକାରଙ୍କୁ ଆମେ ଅନଲାଇନ ଭାବେ ଆଜିକାଲି ସବୁ ତ ଅନଲାଇନ କାମ ହେଲାଣି ଅନଲାଇନ ଭାବେ ଆମେ ସରକାରଙ୍କୁ କିଛି ମାଗିବା ଯାହାଫଳରେ କି ଆମେ ପାୱାରଟିଲର ହେଉ ଯେକୌଣସି କାର୍ଯ୍ୟର ମାନେ କି କୃଷକଙ୍କର ଦରକାର ସେମାନେ ସବୁ ଅନଲାଇନ ଭାବରେ ସେମାନେ କରିକି ନିଜର ଠିକ ଜିନଷଟା ପାଇପାରବେ ଆଉ ସମସ୍ତ ଚାଷୀ ଭାଇମାନଙ୍କୁ ବିଦ୍ୟୁତର ସଂଯୋଗ ଆମେ ଆଉ ଥରେ ବି ନୂତନଭାବେ ଯଦି କରିବାକୁ ଚାହୁଁ ତା'ହେଲେ ସରକାରଙ୍କ ସହିତ ଆମେ ପରାମର୍ଶ ନେବାକୁ ପଡ଼ିବ ଆଉ ନାଁ ରେଜିଷ୍ଟ୍ରେସନ କରିକି ଆମେ କୃଷକ କଲ୍ୟାଣ ବିଭାଗରେ ଆମ ନାଁ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ ଆଉ ଅନଲାଇନ ରେ ଆମେ ଆବେଦନ କରିବାକୁ ପଡ଼ିବ